ବର୍ତ୍ତମାନ ପରିବହନ ସମ୍ବନ୍ଧୀୟ ମୁଖ୍ୟ ଆହ୍ଵାନ ହେଲା ଦ୍ରୁତଗତି ମହା ବିପତ୍ତି ବର୍ତ୍ତମାନ ସମସ୍ତେ ଏପରି କାର୍ଯ୍ୟ ବ୍ୟସ୍ତତା ରହୁଛନ୍ତି ଯେ ସମସ୍ତେ ଦ୍ରୁତଗତିରେ ଯାତାୟତ କରୁଛନ୍ତି ଯାହାଫଳରେ ଅନେକ ଦୁର୍ଘଟଣା ହୋଇଯାଉଛି ଏହା ବର୍ତ୍ତମାନ ଏକ ମୁଖ୍ୟ ଆହ୍ୱାନ ତା'ପରେ ଦିତୀୟ ଆହ୍ୱାନ ହେଲା ଗାଡ଼ି ମୋଟରରେ ଯିବା ସମୟରେ ଯେତିକି ଯାତ୍ରୀ ବସିବା କଥା ତା' ଠାରୁ ଅଧିକା ଯାଉଛନ୍ତି ଯାହା ଫଳରେ ସେଇଟା ବି ଗୋଟିଏ ସମସ୍ୟା ହୋଇଯାଉଛି ବର୍ତ୍ତମାନ ସରକାରଙ୍କୁ ପଦକ୍ଷେପ ଏଇଟା ହେଲା ତୃତୀୟ ଆହ୍ଵାନ ସରକାର ସଡ଼କଗୁଡ଼ିକୁ ଠିକ ହିସାବରେ ଯଦି ଠିକ ସମୟରେ ମରାମତି କରନ୍ତେ ଖରାପ ସଡ଼କ ଯୋଗୁଁ ଦୁର୍ଘଟଣାରୁ ବଞ୍ଚି ଯାଆନ୍ତେ